ଆମ ଓଡ଼ିଶା ଏକ ସାଂସ୍କୃତିକ ରାଜ୍ୟ ଅଟେ ଏଠାରେ ଓଡ଼ିଆ ଜାତିର ଲୋକ ବାସ କରିଥାନ୍ତି ଓଡ଼ିଶାରେ ଉପସ୍ଥିତ ଥିବା ପୁରୀ ମନ୍ଦିର ଲିଙ୍ଗରାଜ ମନ୍ଦିର କୋଣାର୍କ ମନ୍ଦିର ଓଡ଼ିଶାକୁ ସାଂସ୍କୃତିକ ବନେଇଥାଏ ଆମ ଓଡ଼ିଶାର ଦେଓମାଳି ପର୍ବତ ସୁନ୍ଦର ପ୍ରଦାନ କରିଥାଏ ଓଡ଼ିଶାକୁ ବୁଲିବାକୁ ଅନେକ ରାଜ୍ୟର ଲୋକ ମଧ୍ୟ ଆସିଥାନ୍ତି ଆମ ଓଡ଼ିଶାରେ ଜଳପ୍ରପ୍ରାତ ମଧ୍ୟ ରହିଛି ତାହା ଓଡ଼ିଶାକୁ ଅତି ସୁନ୍ଦର ବନେଇଥାଏ ଏଠାରେ ବୁଲିବାକୁ ସମସ୍ତଙ୍କର ଇଚ୍ଛା ଥିଲେ ମଧ୍ୟ ସେ ଇଚ୍ଛା ପୁରୁଣା ହଉନଥିଲା କାରଣ ପୂର୍ବ କାଳରେ ଯାନବାହାନ ସୁବିଧା ନଥିଲା କିନ୍ତୁ ଆଜି ସେ ସ୍ୱପ୍ନ ପୁରା ହୋଇଯାଇଛି କାରଣ ଆମ ଓଡ଼ିଶାରେ ଯାନବାହାନ ସୁବିଧା ହେଇପାରିଛି ତା ଫଳରେ ସମସ୍ତେ ସହଜରେ ବିଭିନ୍ନ ସ୍ଥାନରେ ଗତି କରି ପାରୁଛନ୍ତି ଏବଂ ଆମେ ମଧ୍ୟ ପାରୁଛୁ ସେ ଯାନବାହାନ ଗୁଡ଼ିକ ହଉଛି ଅଟୋ ରିକ୍ସା ବସ୍ ଟ୍ୟାକ୍ସି ଟ୍ରେନ ଆଦିରେ ଆମେ ଗତି ପାରି ପାରୁଛୁ ଏବଂ ଖୁସି ମଧ୍ୟ ହେଇପାରୁଛୁ ଆମେ ଗର୍ବ କରିବା ଉଚିତ ଯେ ଆମେ ଓଡ଼ିଶାବାସୀ ଆମେ ଓଡ଼ିଶାରେ ଜନ୍ମଗ୍ରହଣ କରି ଅତି ଖୁସିରେ ରହିଅଛୁ ଆମ ଓଡ଼ିଶାରେ ଉପସ୍ଥିତ ଥିବା ଗୁପ୍ତେଶ୍ୱର ମନ୍ଦିର ଅତି ସୁନ୍ଦର